ଆମ ଅଞ୍ଚଳରେ ଟ୍ରେନ୍ର ବ୍ୟବସ୍ତା ରହିଲେ ବହୁତ ଭଲ ହୁଅନ୍ତା କାରଣ ଟ୍ରେନ୍ରେ ଯିବାପାଇଁ ବହୁ ଲୋକଙ୍କର ଯିବା ଆସିବା ସୁବିଧା ହୁଅନ୍ତା ଏବଂ ଦୂର ରାସ୍ତାକୁ ଯିବା ପାଇଁ ତାଙ୍କର ସୁବିଧା ହୁଅନ୍ତା ଟ୍ରେନ୍ ଥିଲେ ଗ୍ରାମ ଗ୍ରାମାଞ୍ଚଳରୁ ଅନ୍ୟ ଗାଁ ଅନ୍ୟ ସହରକୁ ଯିବା ପାଇଁ ସୁବିଧା ହୁଅନ୍ତା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଯିବାପାଇଁ ଲୋକମାନଙ୍କର ସୁବିଧା ହୁଅନ୍ତା ଆମ ଅଞ୍ଚଳ ପରିବହନ ବ୍ୟବସ୍ତାରେ ଉନ୍ନତି ହେବା ପାଇଁ କିଛି ରାସ୍ତା କିମ୍ବା ରାସ୍ତାରେ ବସ୍ କିମ୍ବା ଟ୍ରେନ୍ ପରିବହନ ହେଲେ ଭ୍ରମଣ ସମସ୍ୟା ବହୁଳ କିଛି ମାତ୍ରାରେ ଦୂର ହୁଅନ୍ତା